ଇଂଲଣ୍ଡର ଆନ୍ତର୍ଜାତିକ ସହର ହେଉଛି ବିଷ୍ଟର୍ ଶ୍ରୀଲଙ୍କାର ଆନ୍ତର୍ଜାତିକ ସହର ହେଉଛି ଗାଲେ ଆଫ୍ରିକାର ଆନ୍ତର୍ଜାତିକ ସହର ହେଉଛି କେପଟାଉନ୍ ଅଷ୍ଟ୍ରେଲିଆର ଆନ୍ତର୍ଜାତିକ ସହର ହେଉଛି ଆମେରିକାର ଆନ୍ତର୍ଜାତିକ ସହର ହେଉଛି ହ୍ୱାଇଟ୍ ହାଉସ୍